ନମସ୍କାର ହଁ କୁହନ୍ତୁ ସେ କେତେବେଳେ ଏଇଟା ହଜିଲା କେତେ ବଜେ ବାହାରିଲ ଘରୁ ଆଠ୍ ବଜେ କେଉଁ ପାଖରେ ଯାଇଥିଲ ଲକ୍ଷ୍ମୀ ବସ କେଉଁ ଜାଗାକୁ ଯାଉଥିଲ ବଲାଙ୍ଗୀର ସେ ଡ୍ରାଇଭରର ନମ୍ବର୍ ରଖିଛ

ନମ୍ବର୍ ଆଉ ଗାଡିର ନମ୍ବର୍ ଟିକେ ପଠାଇବ ଏବେ କେଉଁଠି ଅଛନ୍ତି ପଟାମୁଣ୍ଡା

ଦେଇଦେବ ଟିକେ ଗାଡ଼ି ନମ୍ବର ଟିକେ ଦେଇଥିଲେ ଭଲ ହେଇଥାନ୍ତା ତ ପର୍ସରେ ପର୍ସରେ କ'ଣ କ'ଣ ଥିଲା

ଫେରାଇ ଦେଲା ହ୍ୟାଲୋ ଏବେ ଆସିକରି ଥାନାକୁ କମ୍ପ୍ଲେନ୍ ଦେଇ ଦିଅନ୍ତୁ ହଁ ଆସିକରି କମ୍ପ୍ଲେନ୍ ଦିଅନ୍ତୁ ମୁଁ ତା'ପରେ ଦେଇଦେବି ଆଉ ଆସୁ ସକାଳ ନଅଟା ବଜେ ଆସିବ ହଁ ନଅଟା ବଜେ ଆସିକି ଯେଉଁ ତୁମେ ନ ଆସିଲେ ତୁମ ହଜବେଣ୍ଡ ଆସିଲେ ଚଳିବ ଯିଏ ଆସିଲେ ଚଳିବ

ଆସିକି ତୁମ ପର୍ସଟା ଆଣିବ ନୁରି ମୁଁ କଲ୍ କରି ଦେଉଛି ନୁରୀକି ଥୋଇ ଦେଇଥିବେ

ଏବେ ମନ ହଁ ଏବେ ହଁ ଏବେ ମନଦୁଃଖ କରନି ମୁଁ ଯାଇକି ଦେଇଦେବି ହେଲା

ହଁ ମୁଁ ତୁମକୁ ଦେଇଦେଲେ ହେବ ହେଲା ଦେଇଦେବି କାଲି ହଁ

ହଁ ଦେଖୁଛି ଦେଖୁଛି ହଁ ନମସ୍କାର ନମସ୍କାର ହଉ ରଖୁଛି ହେଲା ହଁ ହଁ